ନ୍ୟୁଜ୍ ପେପର ପ୍ରାୟ ଟାଉନ୍ ଏରିଆରେ ହି ପଢ଼ିପାରନ୍ତି ଗ୍ରାମୀଣ ଏରିଆରେ ପଢ଼ିପାରନ୍ତି ନାହିଁକି ଟେଲିଭିଜନ ଦ୍ୱାରା ବି ଦେଖାାଯାଇପାରେ ନାହିଁ କେତୋଟି ଗ୍ରାମୀଣ ଅଞ୍ଚଳରେ କାହିଁକି ନା ସେଠି ନେଟୱାର୍କ ପ୍ରୋବ୍ଲେମ୍ ଥାଏ ଇଲେକ୍ଟ୍ରିକ ପ୍ରୋବ୍ଲେମ୍ ଥାଏ ସେସବୁରେ ବେଶୀ ଦୂର ଦୂର ଗାଁମାନଙ୍କରେ ପାହାଡ଼ ପାଖରେ କୋଉ ଜଙ୍ଗଲରେ ପ୍ରାୟ ଥାଆନ୍ତି ଗାଁରେ ଲୋକମାନଙ୍କୁ ପ୍ରାୟ ସେଇଥିପାଇଁ ତାଙ୍କମାନେ ଏଜୁକେସନ୍ କି ସେ ନ୍ୟୁଜ ପେପର ଦ୍ୱାରା କିଛି ସେମାନେ ନ୍ୟୁଜ କଲେକ୍ଟ କରିପାରନ୍ତି ନାହିଁକି କିଛି ସୁବିଧା ତାଙ୍କ ପାଖରେ ପହଞ୍ଚିପାରେ ନାହିଁ କିନ୍ତୁ ଏବଂ ଏବେ ଓଡ଼ିଶାରେ ପ୍ରାୟ ସବୁ ସେସବୁ ଉପରେ ଚାଲିଛି ରୋଡ୍ କାମ ଚାଲିଛି ନ୍ୟୁଜ୍ ପେପର କାମ ଚାଲିଛି ନ୍ୟୁଜ୍ ସବୁ ପଠେଇବାର ଆଉ ଟେଲିଭିଜନ ଇଲେକ୍ଟ୍ରିକ ଆଉ ସବୁ ସମାଜରେ ସବୁ ଠିକ ଚାଲିଛି ଏବେ ଠିକ ଚାଲି ଆସୁଥିଲା ଯେ ଏବେ ବି ଠିକ ଚାଲୁଛି ନ୍ୟୁଜରେ ଏବେ ସବୁ ଠିକ୍ ବୁଝାଯାଏ କାହିଁକିନା ଏସବୁ ଆମର ଓଡ଼ିଶାର ସବୁ ଗୋଟେ ଗୋଟେ ଭଲ ଖବର ଥାଏ ଆଉ ଏବେ ଓଡ଼ିଶାର ସବୁଠୁ ଭଲ ନ୍ୟୁଜ ଚ୍ୟାନେଲ ହେଉଛି ଓ ଟି ଭି ସେଥିରେ ସବୁପ୍ରକାର ଦେଖାଯାଏ ଦୂରଦର୍ଶନ ଆଉ ଓ ଟି ଭି ଏଇସବୁ ଚ୍ୟାନେଲ ମାନଙ୍କରେ ସବୁ ଭଲ ଥାଏ